ମୋ ମାଲିକାନାରେ ପ୍ରଥମ ସ୍ମାର୍ଟଫୋନ୍ ସ୍ୟାମସଙ୍ଗ ଫୋନ ଥିଲା ତ ସେତେବେଳେ ଏତେ ଆପ୍ ଆସୁନଥିଲା ଏତେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ଏତେ ଆଗକୁ ଯାଇନଥିଲା ତ ତାଧିଏରେ ଫୋନ କ୍ୟାମେରା ଭିଡ଼ିଓ ମାନେ ୟୁଟୁବରେ ଦେଖିବା ପାଇଁ ଭିଡ଼ିଓ ୟୁଟୁବ୍ ଥିଲା ତ ବିଭିନ୍ନ ପ୍ରକାର କୋଡ଼ିଏଟା ଖଣ୍ଡେ ଆପ୍ ରହୁଥିଲା ତା ଧିଏରେ ଏବେ ତ ସ୍ମାର୍ଟଫୋନ୍ ଯେଉଁ ଆସୁଛି ସ୍କ୍ରିନ୍ ବଡ଼ ରହୁଛି ତ ତାଧିଏରେ ଆପ୍ ବି ବହୁତ ଅଧିକ ରହୁଛି ଚାଳିଶ ପଇଁଚାଳିଶଟା ଆପ୍ ରହୁଛି ତା ସହିତ ତୁମେ ପ୍ଲେଷ୍ଟୋରରୁ ଯାଇକି ବି ଆଉ ଡାଉନଲୋଡ଼୍ କରି ପାରୁଛ ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିଛି ଯେପରି କି ଆମେ ସେତେବେଳେ ଫୋନପେ ୟୁଜ୍ କରି ପାରୁନଥିଲେ କି କୌଣସି ଜାଗାକୁ ପଇସା ପଠେଇବା ପାଇଁ ବା କୌଣସି ଲୋକକୁ ପଇସା ଦେବାପାଇଁ ତା ପାଖକୁ ଯିବାକୁ ପଡ଼ୁଥିଲା ସେ ଲୋକବି ଯଦି ଫାଙ୍କି ଦେଉଥିଲା ଆମେ ତା'ର କୌଣସି ଉପାୟ ନଥିଲା ଧରା ପଡ଼ିବା ପାଇଁ ତ ଏବେ ଫୋନପେ ରହୁଛି ପେଟିଏମ ରହୁଛି ଗୁଗଲ ପେ ରହୁଛି ଯାହାଦ୍ୱାରା ଆମେ ଘରେ ବସିକି ବି ଅନ୍ୟ ଜାଗାକୁ ବା ଅନ୍ୟ ଆମ ପାଖରୁ ବହୁତ ଦୂରରେ ଥିବା ଲୋକମାନଙ୍କ ପାଖକୁ ପଇସା ପଠେଇ ପାରୁଛେ ପାଖରୁ ଯଦି ପଇସା ଚୋରି ହେଇଯାଉଛି କି କ'ଣ ହେଉଛି ଫୋନରେ ଆମର ଆପ୍ ଅଛି ମାନେ ଆମେ ସ୍କାନ୍ କରିକି ପଇସା ପଠେଇ ପାରୁଛେ ତ ବିଭିନ୍ନ ଲୋକଙ୍କ ପାଖକୁ ତ ଟେକ୍ନୋଲୋଜି ଆଜିକାଲି ବହୁତ ଆଗକୁ ଯାଉଛି ଏବେ ଇନଷ୍ଟାଗ୍ରାମ୍ ରହୁଛି ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ମ୍ୟୁ ମ୍ୟୁଜିକ୍ ଆପ୍ ରହୁଛି ଫୋଟୋ ଏଡ଼ିଟ୍ କରିବା ପାଇଁ ବିଭିନ୍ନ ପ୍ରକାର ଆପ୍ ରହୁଛି ଭିଡ଼ିଓ ଏଡ଼ିଟ୍ କରିବା ପାଇଁ ଭିଡ଼ିଓ ମେକର୍ସ ରହୁଛି ତ ଇନଷ୍ଟାଗ୍ରାମ୍ ରହୁଛି ଫେସବୁକ୍ ରହୁଛି ହ୍ୱାଟ୍ସଅପରେ ଆମେ ଯେକୌଣସି ଜିନିଷ ଗୋଟେ ଫଟୋ ଆମେ ତା ପାଖକୁ ଯାଇକି ଦେଖୁଥିଲେ ସେଇଟା ଆମେ ହ୍ୱାଟ୍ସଅପରେ ଫଟୋ ପଠେଇଲେ ଆମେ ଫଟୋଟା ଦେଖି ପାରୁଛେ ଭିଡ଼ିଓ କଲରେ ଆମେ ଆମେ ଓଡ଼ିଶାରେ ଥିଲେ ଆମେରିକାରେ ଯେଉଁ ଲୋକ ରହୁଛନ୍ତି ଭିଡ଼ିଓ କଲରେ ଆମେ ତାଙ୍କୁ ଦେଖି ପାରୁଚେ ଯେଉଁ ଲୋକଙ୍କୁ ଆମେ ମିସ୍ କରୁଛେ ସେମାନଙ୍କୁ ଆମେ ଫୋନ୍ କରିକି କଥା ହେଇ ପାରୁଛେ ସ୍ମାର୍ଟଫୋନ୍ ବା ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିଛି ବହୁତ ଆଗକୁ ବଢ଼ିବା ଦ୍ୱାରା ଲୋକମାନେ ବହୁତ ଉପକୃତ ହେଉଛନ୍ତି ସେଥିପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରିବା ସେତେବେଳ ଠାରୁ ଏବେ ବହୁତ ଅଧିକ ହେଇଛି ତା ସହିତ ଟେକ୍ନୋଲୋଜି ବି ବହୁତ ବହୁତ ବହୁତ ଆଗକୁ ବଢ଼ିଛି